ହ୍ୟାଲୋ ଆପଣ ମା ମଙ୍ଗଳା ଟ୍ରାଭେଲସ୍ରୁ କହୁଛନ୍ତି ମୁଁ ସୁଧୀର କହୁଥିଲି ଏଁ ପାଣିକୋଇଲିରୁ ମୋତେ ଯାଜପୁର ରୋଡ଼ ଏବେ ଯିବାର ଅଛି ବର୍ତ୍ତ ରାତି ଦଶଟା ହେଲାଣି ଆପଣଙ୍କ ଟ୍ରାଭେଲସ୍ରୁ କିଛି ଗାଡ଼ି ମିଳିବ କି ମୋତେ ନେଇ ଏବେ ପହଞ୍ଚାଇ ଦେବା ପାଇଁ ମୋତେ ଟିକିଏ ଶୀଘ୍ର ପହଞ୍ଚାଇ ଦେବେ